ମୁଁ ଭଜନ ଜଣାଣ ଶୁଣିବାକୁ ବହୁତ ଭଲପାଏ ମୋର ପ୍ରିୟ ଗୀତିକାର ହେଲେ ଭିକାରି ବଳ ସେ ହେଉଛନ୍ତି ଭଜନ ସମ୍ରାଟ ତାଙ୍କ ଗାଇକ ଗାଇତ ଭଜନ ହେଲା କୋଠ ଭୋଗଖିଆ ଷାଠିଏ ପଉଟି ଭୋଗରୁ ତୁମର ହାତରେ ମୁଠାମୁଠା ଶରଧାବାଲି ମୁଁ ତ ବଡ଼ଦେଉଳର ପାରାରେ ଏହିଭଳି ଅନେକ ଗୀତ ଅଛି ଏହି ଭିକାରି ବଳ ଗୀତଗୁଡ଼ା ଶୁଣିବାପାଇଁ ସବୁ ଲୋକମାନେ ବହୁତ ପସନ୍ଦ କରିଥାଆନ୍ତି ମୁଁ ଟିଭିରେ ଦେଖେ ମୋବାଇଲରେ ଦେଖେ ଏବଂ ରେଡ଼ିଓରେ ମଧ୍ୟ ଶୁଣିଥାଏ ବସରେ ଗଲାବେଳକୁ ବସବଲାଙ୍କୁ ପଚାରିଥାଏ ଭିକାରି ବଳଙ୍କ ଭଜନ ଅଛି କି ଯଦି ଥାଏ ଭିକାରି ବଳଙ୍କ ଭଜନ ଲଗାଇ ମଧ୍ୟ ଶୁଣିଥାଏ ଏବଂ ଭିକାରି ବଳଙ୍କ ଭଜନରେ ଭକ୍ତ ଏବଂ ଭଗବାନଙ୍କ ଭିତରେ ବହୁତ ଗୋଟିଏ ସମ୍ପର୍କ ସ୍ଥାପିତ ହୋଇପାରେ ଏବଂ ତାଙ୍କ ଭଜନ ବହୁତ ସୁମଧୁର ସୁଲଳିତ ଅଟେ